ହେଲୋ ଗ୍ରୀନ୍ ଚିଲି ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି ଏବେ ଯେଉଁ ଅର୍ଡ଼ର୍ ମୁଁ ଦେଇଥିଲି ଆପଣଙ୍କୁ ଆପଣଙ୍କ ପିଲା ଯିଏ ଆଣିକି ଦେଇକି ଗଲା ସେ ଯେଉଁ ଖାଦ୍ୟ ଦେଇକି ଗଲା ସେଗୁଡ଼ା ଖାଇବା ପାଇଁ ଯୋଗ୍ୟ ନୁହଁ ମୁଁ ଦେଇଥିଲି ଚିକେନ୍ ବଟର୍ ମସଲା ଅର୍ଡ଼ର୍ ଦେଇଥିଲି ହେଲେ ମୋତେ ସେ ଆଣିକି ଦେଇଛନ୍ତି ପନିର୍ ବଟର୍ ମସଲା ରୁଟି କହିଥିଲି ସେ ଆଣିକି ମୋତେ ନାନ୍ ଦେଇଛନ୍ତି ସେ ଖାଇବା ପାଇଁ ଯୋଗ୍ୟ ହିଁ ନୁହଁ ତ ଆପଣ ଏହି ଭଳିଆ ଖାଦ୍ୟ ନେଉଛନ୍ତି ପଇସା ତ ନେଉଛନ୍ତି ହେଲେ ଏଭଳିଆ ଖରାପ ଖାଦ୍ୟ କାହିଁକି ଦେଉଛନ୍ତି ଏବେ ଯେଉଁ ଲୋକ ଆପଣଙ୍କ ଖାଇବାକୁ ଅପେକ୍ଷା କରିଥିଲା ସେ କ'ଣ ଏବେ ଉପାସ ରହିବ ତ ଆପଣ ଗୋଟେ କାମ କରନ୍ତୁ ଏ ଖାଦ୍ୟକୁ ତୁରନ୍ତ ଫେରସ୍ତ ନିଅନ୍ତୁ ନଚେତ୍ ମୋତେ ପଇସା ଏଇଠି ସାଙ୍ଗେ ସାଙ୍ଗେ ଦେଇକି ଯାଆନ୍ତୁ ଆପଣ ଖାଦ୍ୟକୁ ଜଲ୍ଦି ନେଇକି ଯାଆନ୍ତୁ ନହେଲେ ପଇସା ଦିଅନ୍ତୁ ଯାହା ହେଲେ ଗୋଟେ କିଛି ଆପଣ କରନ୍ତୁ ଆପଣ ଏହି ଭଳିଆ ଖାଦ୍ୟ ଆଗାମୀ ଦିନରେ ଯେମିତି ଆମକୁ ଆଉ ନ ଦିଅନ୍ତି